ଭାରତ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର ତେଣୁ ଏଠାରେ ବିଭିନ୍ନ ସଂସ୍କୃତି ଜାତି ବର୍ଣ୍ଣ ଧର୍ମର ଲୋକମାନେ ବାସ କରୁଛନ୍ତି ତେଣୁ ପ୍ରତେକ ଅଞ୍ଚଳ ଯେମିତି ଆମ ଅଞ୍ଚଳର ଖୋର୍ଦ୍ଧା ଜିଲ୍ଲା ଆମେ ଜଟଣୀ ଅଞ୍ଚଳରେ ଯୋଉ ରହୁଛୁ ଏଇଠି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ୍ ତେଳୁଗୁ ବୁଦ୍ଧିଜିମ୍ ଏହିଭଳି ଲୋକମାନେ ରହୁଛନ୍ତି ଯାହାଙ୍କ ସହିତ ରାତି ପାହିଲେ ଆମର ଦୁଇରୁ ତିନି ଥର ଚାରି ଥର ପାଞ୍ଚ ଥର ମଧ୍ୟ ଦେଖା ହେଉଛି କଥାବାର୍ତ୍ତା ହେଉଛୁ ଚାହା ଦୋକାନରେ ମଧ୍ୟ ବସି ଚାହା ପିଉଛୁ ଆମର ମଧ୍ୟ ଭାଇଚାରା ସମ୍ପର୍କ ମଧ୍ୟ ରହିଛି ତେଣୁ ଏହିଭଳି ଭାବରେ ଓଡ଼ିଶା ରାଜ୍ୟରେ ମଧ୍ୟ ସବୁ ଜାଗାରେ ବହୁତ ଭାଷା ଧର୍ମାବଲମ୍ବୀ ଲୋକମାନେ ରହୁଛନ୍ତି ତେଣୁ ଆମମାନଙ୍କ ମଧ୍ୟରେ ସେହିଭଳି ଏକତା ସଂହତି ବଜାୟ ରହିଛି